ଆମେ ଯାତ୍ର କଲାବେଳେ ରଣପୁରର ଉପର ମଣିନାଗ ଏବଂ ଜଗନ୍ନାଥ ମନ୍ଦିର ର ଏବଂ ପୁରୀ ଜଗନ୍ନାଥ ମନ୍ଦିର ସମୁଦ୍ର ଏବଂ ଆନନ୍ଦ ବଜାର ଓ ଗୋପାଳପୁର ର ସମୁଦ୍ର ଏବଂ କୋରାପୁଟର ଦେଓମାଳୀ ଓ ସାବର ଶ୍ରୀକ୍ଷେତ୍ର ମଧ୍ୟ ବହୁତ ଭଲ ଲାଗୁଥିଲା ଓ ଭୁବନେଶ୍ୱର ର ଖଣ୍ଡଗିରି ଉଦୟଗିରି ଧଉଳି ଐତିହାସିକ ସ୍ଥାନ ଦେଖିବାକୁ ମିଳିଥିଲା ଏବଂ ଲିଙ୍ଗରାଜ ମନ୍ଦିର ଦେଖିବା ପାଇଁ ଅତ୍ୟନ୍ତ ଲୋଭନୀୟ ଅଟେ ଓ ଭଦ୍ରକର ଆରଡ଼ି ସମ୍ବଲପୁର ର ମାଁ ସମଲେଇ ମନ୍ଦିର ହୀରାକୁଦ ଡ୍ୟାମ୍ ଦେଖିବାକୁ ବହୁତ ଭଲ ଲାଗିଥିଲା